ବଗିଚାରେ ଯଦି କମ୍ପୋଷ୍ଟ୍ରେ ଜୈବିକ ସାରର ଉପଯୋଗ କରାଯାଏ ତାହେଲେ ଗଛ ଗୁଡ଼ିକ ସୂଚାରୁ ରୂପରେ ବଢ଼ିଥାଏ ଏବଂ କମ୍ପୋଷ୍ଟ୍ ଖତ ଯେପରି କି ଆମର ଜୈବିକ ସାର ହେଉଛି ଖତ ଗାଈଙ୍କ ଗୋବରରୁ ଖତର ପ୍ରସ୍ତୁତି ହୋଇଥାଏ ସେହି ବାଇଓ ଡାଇବରସିଟିକୁ ନିୟନ୍ତ୍ରଣ କରିବା ପାଇଁ ସେ କ'ଣ କରିଥାଏ ଆମେ ଚାଷୀ ଗଣ ସେହି କମ୍ପୋଷ୍ଟ୍ ଖତକୁ ଯଦି ଖେତରେ ବ୍ୟବହାର କଲେ କମ୍ ମାନେ କମ୍ ଖର୍ଚ୍ଚରେ କମ୍ପୋଷ୍ଟ୍ ଖତରେ କିଛି ଖର୍ଚ୍ଚ ନାହିଁ ସେହି କମ୍ପୋଷ୍ଟ୍ ଖତକୁ ଯଦି ଆମେ ବାଡ଼ି ବଗିଚାରେ ବ୍ୟବହାର କରିବା ତାହା ଜୈବିକ ସାରର ର ଉପଯୁକ୍ତ ଜୈବିକ ସାରର କାମ ଦିଏ ଏବଂ ଆମର ଖର୍ଚ୍ଚ ଖର୍ଚ୍ଚକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ତେଣୁ ଆମେ ବାଡ଼ି ବଗିଚାରେ କମ୍ପୋଷ୍ଟ୍ ଖତର ଉପଯୋଗିତା ବାବଦରେ ବନିବୁଦ୍ଧ କରିଥାଉ କାରଣ ଜୈବିକ ସାରର ପ୍ରସ୍ତୁତି ଜିନିଷ ଆମେ ଯଦି ଖାଇବା ଆମ ଶରୀର ମଧ୍ୟ ସୁସ୍ଥ ରହିବ ତେଣୁ ଆମେ କମ୍ପୋଷ୍ଟ୍ ଉପାର୍ଜିତ ଜିନିଷ ମାନ ଖାଇବା ଉଚିତ୍